ମୁଁ ଯେତେବେଳେ ମୋର ପଢ଼ାପଢ଼ି ସରିଲା ସେତେବେଳେ ମୁଁ ଭାବିଲି ହଁ କୁଆଡ଼େ ଗୋଟେ କେମିତି କ'ଣ କରିକି ରହିଯିବା ଫାଷ୍ଟ ମୋର ମୋର ଥିଲା କମର୍ସ ଫାଷ୍ଟ ଫାଷ୍ଟ ମୋର ପ୍ଲସ୍ ଟୁ ସରିଗଲା ତ ମୁଁ ଭାବିଲି କ'ଣ କରିବି କ'ଣ କରିବି ଓ ବ୍ୟାଙ୍କିଙ୍ଗରେ ନେଇକି ମୁଁ ଗ୍ରାଜୁଏସନ୍ କଲି ଗ୍ରାଜୁଏସନ୍ କରି ସାରିବା ପରେ ଭାବିଲି କେଉଁଠି ରହିବି କେଉଁଠି ରହିବି ତା'ପରେ ଗୋଟେ ଇଣ୍ଟରଭ୍ୟୁ ଛୋଟ ନର୍ମାଲ୍ ଇଣ୍ଟରଭ୍ୟୁ ଦେଲି ସେଠି ମୋ ଯୋଗ୍ୟତା ଅନୁସାରେ ମୁଁ ଗୋଟେ ବ୍ୟାଙ୍କରେ ଗୋଟେ ରହିଲି ସେଠି ବର୍ଷେ ଦୁଇ ବର୍ଷ ରହିବା ପରେ ମୋ ଟ୍ରାନ୍ସଫର୍ ହେଇଗଲା ଟ୍ରାନ୍ସଫର୍ ହେଲା ଯେମିତି ମୁଁ ଆଉ କେଉଁଠି ଯାଇକି ରହିଲି ତା'ପରେ ଏକ୍ସପିରିଏନ୍ସ୍ ହେଲା ତା'ପରେ ଯେତେବେଳେ ବ୍ୟାଙ୍କରେ ବାହାରିଲା ମୁଁ ହେଠି ମାନେ ଦେଲି ଏନ୍ଟ୍ରାନ୍ସ୍ ଦେଲି ତା'ପରେ ହେଠୁ ପାଇକି ବ୍ୟାଙ୍କରେ ରହିଲି ତ ବ୍ୟାଙ୍କ ଚାକିରି ସବୁଠୁ ଭଲ ଚାକିରି ଯଦି ଆପଣ ବ୍ୟାଙ୍କରେ ରୁହନ୍ତୁ ବ୍ୟାଙ୍କରେ ବହୁତ ଭଲ ଫାସିଲିଟି ଯେ କିନ୍ତୁ ଟିକିଏ ସବୁ ଛୁଟିଟା ଠିକ୍ଠାକ୍ ଅଛି କିନ୍ତୁ ସମସ୍ତଙ୍କ ପାଇଁ ଦଶଟାରୁ ଚାରିଟା ବ୍ୟାଙ୍କ ଖୋଲା କିନ୍ତୁ କର୍ମଚାରୀ ମାନଙ୍କ ପାଇଁ ସେଇଟା ସାଢ଼େ ଆଠଟାରୁ ନଅଟା ସେ ପୁଣି ଗଲାବେଳକୁ ପାଞ୍ଚଟା ସାଢ଼େ ପାଞ୍ଚଟା ହେଇଯାଏ ଏଇଟା କେହି ଜାଣନ୍ତିନି ଯେ ସମସ୍ତେ ଭାବନ୍ତି ହଁ ଟାଇମ୍ ଟୁ ଟାଇମ୍ ବାହାରିଲା ପଳାଇଲା ଇଏ କଲା ସିଏ କଲା କିନ୍ତୁ ତା ଭିତରେ ଏତେ ଜିନିଷ ଅଛି ବୋଲି ସେମାନେ କେହି ଭାବନ୍ତିନି ତ ବ୍ୟାଙ୍କରେ ବି ସବୁ ଭଲ ଭଲ ସାଲାରି ଭଲ କାମ ତ ଆପଣ କରିପାରିଲେ ହେଲା